ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ହେଉଛି ପ୍ରଥମେ ହେଲା ଗୋଟିଏ ରଜ ପର୍ବ ଦୋଳି ଫୋଳି କରି ଲୋକମାନେ ପିଲାମାନେ ଅତି ଆନନ୍ଦ ଅନୁଭବ କରି ତିନି ତିନି ଦିନ ପର୍ଯ୍ୟନ୍ତ ସେମାନେ ପିଠାପଣା ଖାଇ ଆନନ୍ଦ କରିପାରୁଛନ୍ତି ତା'ପରେ ଗୋଟିଏ ହେଲା ଆମର ମୁଖ୍ୟ ରଥଯାତ୍ରା ରଥଯାତ୍ରାରେ ଆମେମାନେ ଦେଇକି ଠାକୁରଙ୍କୁ ଦର୍ଶନ କରିବାକୁ ଯାଉ ସେଠାରେ ମିଠା ପିଠା ଖାଉ ଆଉ ମଧ୍ୟ ଖୁସିରେ ଘରକୁ ଭୋଗ ଧରିକି ଆସୁ ତା'ପରେ ହେଲା ଗୋଟିଏ ଗଣେଶ ପୂଜା ସେହି ଗଣେଶ ପୂଜାରେ ସ୍କୁଲର ପିଲାମାନେ ସେ ଆନନ୍ଦ ସହକାରେ ଭୋଗ ଥାଳି ଧରି ଠାକୁରଙ୍କ ପାଖରେ ପହଞ୍ଚି କରି ସେଠାରେ ମଧ୍ୟ ପୂଜା ପୂଜି କରି ପୁଷ୍ପାଞ୍ଜଳି ଦେଇ ଭୋଗ ଖାଇ ଘରକୁ ଫେରନ୍ତି ଗଣେଶ ପୂଜା ପରେ ପରେ ସରସ୍ଵତୀ ପୂଜା ମଧ୍ୟ ଆସିକି ପହଞ୍ଚି ପହଞ୍ଚି ଯାଏ ସେହିପରି ମଧ୍ୟ ଆମେ ମାନେ ପିଲାମାନେ ମଧ୍ୟ ସେ ପୂଜା ଭିତରେ ଯୋଗ ଦେଇ ଠାକୁରଙ୍କୁ ଆରାଧନା କରି ଭୋଗ ଦେଇ ମଧ୍ୟ ଭୋଗ ଖାଇକି ମଧ୍ୟ ଘରକୁ ଫେରୁ ତା'ପରେ ଅଧିକାଂଶ ସମୟରେ ପର୍ବପର୍ବାଣି ମଧ୍ୟ ଆମ ଓଡ଼ିଶାରେ ମଧ୍ୟ ଲାଗିରହିଛି ଚି ଗୋଟିଏ କଥା ହେଲା ଯେ ଏତେ ବାର ମାସରେ ତେର ପର୍ବ ମଧ୍ୟ ଚାଲିଛି ଗୋଟିଏ ହେଲା ଭାଗବତ ଜନ୍ମ ଆଉ ଗୋଟିଏ ହେଲା ମହୋତ୍ସବ ସମୟ କ'ଣ ନାଁ ଗାଁ ଗହଳିରେ ସଂକୀର୍ତ୍ତନ କରି ନ ନାମ ଯଜ୍ଞ କରି ଆଉ ମଧ୍ୟ ରନ୍ଧା ବଢ଼ା କରିକି ମଧ୍ୟ ଖାଇ ଆନନ୍ଦ ଅନୁଭବ କରନ୍ତି ଏହିପରି କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ଅନୁଷ୍ଠାନ ଆମ ସରକାର ଏହି ଭାରତରେ ମଧ୍ୟ ଆଉ ଓଡ଼ିଶାରେ ଲାଗି ରହିଛି